ଆମକୁ କୃଷି କାର୍ଯ୍ୟ ପାଇଁ ସରକାରଙ୍କ ଠାରୁ ଅନେକ ପ୍ରକାର ଋଣ ଦିଆଯାଇଛି ଓ ଅନେକ ପ୍ରକାର ଯୋଜନା ମଧ୍ୟ କରାଯାଇଛି କରାଯାଇଛି କାଳିଆ ଯୋଜନା ଯାହାକି ଆମ ପାଇଁ ମାନେ ଗରିବ ଲୋକମାନଙ୍କ ପାଇଁ ଅନେକ ପ୍ରକାରରେ ସହାୟକ କରିଛି ଓ କୃଷି କାର୍ଯ୍ୟ କରିବା ପାଇଁ ଅନେକ ସାର ମଧ୍ୟ ସେ ସୁଲଭ ଦରରେ ସେହି ପଇସାରେ କିଣିପାରିଛି ସରକାର ମଧ୍ୟ ଅନେକ ପ୍ରକାର ଯୋଜନା କାଢ଼ିଥିବାରୁ ତାହା ତାଙ୍କୁ ଅଶେଷ ଧନ୍ୟବାଦ ସେ ଅନେକ ପ୍ରକାର କାଳିଆ ଯୋଜନା ବଳିଆ ଯୋଜନା ପି ଏମ୍ କିଶାନ ଇତ୍ୟାଦି ବାହାର କରିଥିବାରୁ ଅନେକ କୃଷକ ସେମାନଙ୍କ ପାଖରେ ଉପକୃତ ହୋଇଛନ୍ତି ସେମାନଙ୍କ ଦ୍ୱାରା ସେହି ପଇସା ଦ୍ୱାରା ସେମାନେ ମୋ ଠିକ୍ ପରିମାଣରେ ସାର ଓ ଶସ୍ୟ କିଣି ପକେଇ କରିପାରୁଛନ୍ତି ସରକାର ଯେତିକି ଆଶା କରିଛନ୍ତି ଏ ଯେତିକି ଆମକୁ ଦେଇଛନ୍ତି ସେତିକିରେ ଆମେ ବହୁତ ଖୁସି